ଆମ ଘରେ ଲସି ତିଆରି ହେଉଛି ଅଙ୍ଗୁର ରସ ତିଆରି ହେଉଛି ଡାଲିମ୍ବ ରସ ତିଆରି ହେଉଛି ସେଓ ରସ ତିଆରି ହେଉଛି ତାପରେ କମଳା ରସ ତିଆରି ହେଉଛି ତାପରେ ବେଳପଣା ତିଆରି ହେଉଛି ତାପରେ ଲେମ୍ବୁରସ ତିଆରି ହେଉଛି ତାପରେ ଅଙ୍ଗୁର ରସ ତିଆରି ହେଉଛି ତାପରେ ସେଓ ରସ ତିଆରି ହେଉଛି ଏଇସବୁ ଆମ ଘରେ ସବୁ ପାନୀୟ ତିଆରି ହେଉଛି ହେଲେ ଆମେ ସେ ପାନୀୟ ବହୁତ ମଜାରେ ଖାଇଥାଉ ଆମକୁ ସେ ପାନୀୟ ବହୁତ ଭଲଲାଗେ ବହୁତ ମଜା କରି ଆଉ ଖାଇଥାଉ ସେ ପାନୀୟ ଆମକୁ ସେ ପାଣି ବହୁତ ଭଲଲାଗେ ବହୁତ ବହୁତ ଭଲଲାଗେ ହେଲେ ସବୁଠୁ ଭଲଲାଗେ ଲସି ଲସି ତ ଥଣ୍ଡା ହିଁ ସେ ଥଣ୍ଡଠାରେ ତାପରେ କ'ଣ ହେଉଛି ଅରେଞ୍ଜ ଅରେଞ୍ଜ ଜୁସ୍ ତାପରେ ଗ୍ଲୁକୋନ୍ ଡି ଏଇସବୁ ଆମେ ତିଆରି ହେଉଛି